ଭଉଣୀ ମୋର ପିତା ମାତାଙ୍କର ବାର୍ଷିକ ଉତ୍ସବ ଅଛି ଆପଣଙ୍କର ଦୋକାନ ଭଲ ମିଠା ବୋଲି ମୁଁ ଶୁଣିଥିଲି ଆଉ ମୋତେ ଟିକେ ମିଠା ଦରକାରେ କି କେଉଁ କେଉଁ ମିଠା କି କି ରେଟ୍ ଟିକେ କହୁନାହାନ୍ତି ରସଗୋଲାର କଣ ରେଟ୍ ଅଛି ରସଗୋଲାର କଣ ରେଟଟା ଅଛି ଆଉ ପୋଡ଼ ରେଟ୍ ମୋର ଦୁଇ କିଲୋ ପୋଡ଼ ଦରକାର ଭଲ ନଗଦ ଜିନିଷ ଦେବେ ଆମ୍ବିଳା ଫାମ୍ବିଳା ଦେବେନି ମୁଁ ଜାଣିଛି ଆପଣଙ୍କର ଦୋକାନ ରେକଡ଼ ଭଲ ଓ ବାହାରେ ବି ଶୁଣିଛି ସାଙ୍ଗସାଥି ଦୋକାନରେ ମିଠା ଭଲ ଚାଲିଛି ଭଲ ମିଠା ଦଉଛନ୍ତି ମୋତେ ଟିକେ ଭଲ ମିଠା ଦେବେ କୁଣିଆ ମୈତ୍ର ବନ୍ଧୁ ବାନ୍ଧବ ଆସିବେ ଭଲ ମିଠା ଟିକେ ଖାଇବା ପାଇଁକା ଭଲ ପାଆନ୍ତି ବାସି ଛେନାରେ କରୁନାହାନ୍ତି ତ

ରସଗୋଲା ପାଞ୍ଚ କିଲୋ ଆଜ୍ଞା ଦେବେ ଆଜ୍ଞା କେତେଦିନରେ ଏ ମିଠା ଆର ବନଉଛନ୍ତି କେତେଦିନ ଆଜ୍ଞା ଏ ଲାଷ୍ଟିଙ୍ଗ କରିବା ଦୁଇ ଦିନ କି ତିନି ଦିନ କି ଚାରି ଦିନ ଆଜ୍ଞା ମୁଁ ବନ୍ଧୁବାନ୍ଧବ ଦେବି ତ ସେଥିପାଇଁ ଟିକେ ଡ଼ିଟେଲସରେ ପଚାରୁଛି ଆଉ କଣ ନୂଆଁ ନୂଆଁ ରଖିଛନ୍ତି ମିଠା ଆଉ ନଗଦ ଏଇ ଦି ତିନି ଦିନ ଭିତରେ କଣ ମିଠା କରିଛନ୍ତି ଟିକେ ତାକୁ ଦେଉନାହାନ୍ତି ରସମଲେଇର ରେଟ କଣ କେତେ ଆଜ୍ଞା ସେଥିରୁ ଦଶ କିଲୋ ଖଣ୍ଡେ ଦେବେ ଆଉ ଦଶ କିଲୋ ନେବେ ଟିକେ ଫିକ୍ସ ରେଟ କରିବେ ରେଟ କମ କରିବେ ଟିକେ ଏତେ ମିଠା ନେବି ଆପଣଙ୍କ ଦୋକାନରୁ ଆଉ ଆଉ ଗୋଟେ ଟେଷ୍ଟ କରିବାକୁ ଦେବେ ଟେଷ୍ଟ କଲେ ମୁଁ ଜିନଷଟା ନେବିନା ବନ୍ଧୁବାନ୍ଧବ ଦିଆହେବ

ସେଥିରୁ ପଠେଇବେ ଆପଣ କିଛି ମୋ ପାଖକୁ ମୋତେ ଦିଅନ୍ତୁ ଆଗ ଗୋଟେ ଚିଲି ମିଠାରୁ ଦିଅନ୍ତୁ ରସଗୋଲା ଦିଅନ୍ତୁ ସବୁଥିରୁ ଗୋଟେ ଗୋଟେ ଟିକେ ଦିଅନ୍ତୁ ଟେଷ୍ଟ କରିବାକୁ ଆଉ ଆଉ ଯାହା କହିଲି ସବୁ ପ୍ୟାକିଂ କରିଦିଅନ୍ତୁ ଟିକେ ଆଉ ମୁଁ ସମସ୍ତଙ୍କଠୁ ଭଲ ଶୁଣିଛି ବୋଲି ଆପଣଙ୍କ ଦୋକାନକୁ ଆସିବା କଥା ଆମେ ଏତେ ମିଠା ଦୋକାନ ଅଛି କୁଆଡ଼େ ଗଲିନି ଆପଣଙ୍କ ପାଖକୁ ଆସିଲି ଆପଣ ଟିକେ ଭଲ ମିଠା ଟିକେ ଦେବେ ରସଗୋଲା ଦିଅନ୍ତୁ ଦଶ କିଲୋ ଆଉ ଚିଲି ମିଠା ଦିଅନ୍ତୁ ଦୁଇ କିଲୋ ଆଉ ଛେନାପୋଡ଼ ଦିଅନ୍ତୁ ତିନି କିଲୋ ଏମିତି ସବୁ ଟିକେ ମିଠା ପ୍ୟାକ୍ କରିଦିଅନ୍ତୁ ଆଉ ଆଜ୍ଞା ଭଲ ଲାଗିଲେ ମୁଁ ଆଉ କିଣିବି ଆଉ ମତେ ଦୁଇ ଚାରିଟା ଟିକେ ଫ୍ରୀରେ ଦେବେ ପିଲାଙ୍କ ସାଙ୍ଗରେ ତମ ପିଲାଙ୍କ ହାତରେ ଟିକେ ପଠେଇଦେବେ ସେଦିନ ଆଉ ପଇସା ଟା ପେମେଣ୍ଟ ଟା ରଖିଦିଅନ୍ତୁ ଆଉ ହେବ ଏଇନା ରଖିଦିଅନ୍ତୁ ଆଉ ଆଉ